ଆମ ଭାରତବର୍ଷରେ ତ ଧାନଚାଷ ପନିପରିବା ଆଖୁ ପାଖୁ ଏଇଗୁରା ସବୁ ବହୁତ ଧାନଚାଷ କରିବାକୁ ଭଲପାଆନ୍ତି ଧାନଚାଷ କଲେ ଆମେ ଓଡ଼ିଆ ବେଶୀ ତ ଆମର ଭାତ ଆମର ବହୁତ ଭଲ ଚାଉଳ ବାହାରିଲେ ଆମେ ଭାତ ଖାଇବୁ ଆମର ଭାତ ହେଉଛି ଇଏମ ଚାଉଳ ବହୁତ ନ ଖାଇଲେ ବଞ୍ଚିପାରିବୁନୁ ଆମ ଭାତ ଆମ ପଖାଳ ଯଦି ହେଇଯିବ ଆମର ପେଟେ ମନ ପୂରା ଆମର ଶାନ୍ତି ଆଉ ତା' ସହିତ ଆଖୁରେ ବି ଚାଷ କରୁ ଆଖୁରୁ ଚିନି ବାହାରେ ତାହା ପେଶା ହେଇକି ବିଭିନ୍ନପ୍ରକାର ଆମେ ଜିନିଷକୁ ଆମର ଆମେ ଆମ ଚାଷୀ ଆମ ଚାଷୀମାନେ ଚାଉଳ ଧାନ କରିବାକୁ ବହୁତ ଭଲପାଆନ୍ତି